ହ୍ୟାଲୋ ଆପଣ ମା' ଅମ୍ବିକା ରେଷ୍ଟୁରାଣ୍ଟରୁ କହୁଛନ୍ତି ମୁଁ ଆପଣଙ୍କ ରେଷ୍ଟୁରାଣ୍ଟରୁ ଏକ ଖାଇବା ଅର୍ଡ଼ର ଅର୍ଡ଼ର କରିଥିଲି ଯେଉଁଥିରେକି ଦୁଇ ପ୍ଲେଟ୍ ବିରିୟାନୀ ଥିଲା ଆଉ ଦୁଇ ପ୍ଲେଟ୍ ମଟନ ଥିଲା ଆଉ ଆପଣଙ୍କର ପିଲା କିଏ ମୋତେ ଡେଲିଭରି ଦେଇଛି ଯାଇଛି ସେଥିରେ ଆପଣଙ୍କର ବିରିୟାନୀ ପରିବର୍ତ୍ତେ ଭାତ ଅଛି ଆଉ ତା'ସହିତ ଯେଉଁ ଯେଉଁ ମଟନ ଅର୍ଡ଼ର କରିଥିଲି ମଟନ ପରିବର୍ତ୍ତେ ଚିକେନ ଅଛି ଆଛା ମୋତେ କୁହନ୍ତୁ ଏମିତି ଯଦି ଆମେ ଖାଇବା ଟାଇମରେ ଯଦି ଆମେ ଗୋଟେ ଜିନିଷ ଅର୍ଡ଼ର କରିବୁ ଆଉ ଗୋଟେ ଜିନିଷ ଆସି ପହଞ୍ଚିବ ତାହେଲେ ଆମେ କେମିତି କ'ଣ ଇଏ କରିବୁ ଆପଣ କ'ଣ କହିବେ ମାନେ କୁହନ୍ତୁ ନା ଯଦି ଆମେ ଖାଇବା ଟାଇମରେ ଯଦି ଆମ ଜିନିଷ ଆସି ଠିକ ସେ ନ ପହଞ୍ଚିପାରିବ ଏମିତି ପ୍ରୋବ୍ଲେମ୍ ହେବ ତାହେଲେ ଆମେ ଖାଇବୁ କେମିତି ବର୍ତ୍ତମାନ ଆମ ଖାଇବା ଟାଇମ ଆପଣ ବର୍ତ୍ତମାନ କ'ଣ କରିପାରିବେ ଆପଣ ଜିନିଷ ଫେରସ୍ତ କରିକି ଜିନିଷ ନୂଆ ଦେଇପାରିବେ ନା କ'ଣ କରିପାରିବେ କୁହନ୍ତୁ ନା ନହେଲେ ଗୋଟେ କାମ କରନ୍ତୁ ମୋର ଯେଉଁ ପେମେଣ୍ଟ କରିଥିଲି ଆଉ ଟଙ୍କାଟାକୁ ଫେରସ୍ତ କରିଦିଅନ୍ତୁ ଠିକ ଅଛି ମୋ ଆକାଉଣ୍ଟରେ ଫେରସ୍ତ କରିଦେବେ କରିଦେଇକି ମୋତେ ଟିକିଏ ସ୍କ୍ରିନସଟ୍ ପଠେଇଦିଅନ୍ତୁ